ଜମିର ଅବଧି ଏବଂ ସମ୍ପତ୍ତି ଅଧିକାର ସୁରକ୍ଷିତ କରିବାରେ ଗ୍ରାମାଞ୍ଚଳର କୃଷକମାନେ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ଏଣୁକରି ସମ୍ପତ୍ତି ଉପରେ ଆଜିକାଲି ବିଭିନ୍ନ ପ୍ରକାର ଅସୁବିଧା ହେଉଛି ଏସବୁ ଅସୁବିଧାର ସମ୍ମୁଖୀନ ହେଲେ ଆମେ ପ୍ରଥମତଃ ପୋଲିସର ସାହାୟତା ନେବା ଏବଂ ତା'ପରେ ଲୋକମାନେ କୋର୍ଟର ପରାମର୍ଶ ମଧ୍ୟ ନିଅନ୍ତି ଏବଂ ଆମର ବିଭିନ୍ନ ଯେମିତି ସବ ରେଜିଷ୍ଟର ଅଫିସ୍ ଅଛି ସେଠି ମଧ୍ୟ ପରାମର୍ଶ ସେମାନଙ୍କଠାରୁ ବି ନିଅନ୍ତି ତହସିଲ ଅଫିସରୁ ପରାମର୍ଶ ନିଅନ୍ତି ଆଜିର ଦିନରେ ଜମି ଅଧିକାର ଏବଂ ଜମିର ଅବଧି ବି ସୁରକ୍ଷିତ କରିବା ହେଉଛି ଗୋଟିଏ ବହୁତ ବଡ଼ ପଦକ୍ଷେପ ଯାହାଫଳରେ କୃଷକମାନେ ଏଥିରେ ଉପକୃତ ହୋଇପାରିବେ